ହ୍ୟାଲୋ ମ୍ୟାଡ଼ାମ୍ ନମସ୍କାର ଏ ଯୋଉ ଆମର ଜଣଙ୍କର ରିଲେଟିଭ୍ଙ୍କର ମାନେ ଗୋଡ଼ ଭାଙ୍ଗିଛି ଗୋଡ଼ ଭାଙ୍ଗିଛି ତା ଉପରେ ଭାରି ପେନ୍ ଫେନ୍ ହେଉଛି ସେଟା କେମିତି କଣ କରାଯିବ ହଁ କାଶୀନାଥ ୟେ ରୁ କହୁଛନ୍ତି ପରା ଆଉ ମୁଁ ଜଣଙ୍କ ପାଖରୁ ନମ୍ୱର୍ ଆଣିକି ବୁଝିକି ଆପଣଙ୍କୁ କଲ୍ କରିଛି ଟିକେ କୁହନ୍ତୁ ମ୍ୟାଡ଼ାମ୍ କେମିତି କଣ ନାଇଁ ତାଙ୍କୁ ପେନ୍ ହେଉଛି ତ ସେ ଯାଇପାରୁ ନାହାଁନ୍ତି ତାଙ୍କୁ ଯେତେବେଳେ ନେବେ ସବୁ ଏକା ଥରକେ କରିବାପାଇଁ ଏକା ଥରକେ ଗୋଟେ ଦିନରେ ନେଇଯିବେ ଆଜ୍ଞା ଆଜ୍ଞା ଆଜ୍ଞା ହଁ ମୁଁ କୋଉ ଦିନ ନେଲେ ଠିକ୍ ହେବ ମ୍ୟାଡ଼ାମ୍ ସେ ଦିନ ପୁରା ଫ୍ରି ଥିବେ ତ ଆପଣ କାରଣ ଗୋଡ଼ କଥା ନା ହଉ ହଉ ହଉ ମ୍ୟାଡ଼ାମ୍ ଅପରେସନ୍ କଲେ ଏଠି ବହୁତ ଶୀଘ୍ର କେତେ ମାସ ଭିତରେ କଣ ଭଲ ହବ କଣ ନାହିଁ ହଁ ହଁ କି ପୁରା ବେଡ୍ ରେଷ୍ଟ ନେବାକୁ ପଡ଼ିବ ହଁ କାର୍ଡ ଅଛି ମ୍ୟାଡ଼ାମ୍ ସେଇଠୁ କିଛି କଟିବ ତ ଡ଼ିସ୍କାଉଣ୍ଟ ହେବ ତ ବିଜୁ

ଆଜ୍ଞା ଆଜ୍ଞା

ଆମ ଘର ଟା ହଉଚି ବାରୀଙ୍ଗା ମୋ ଆମ ଘର ଘରେ ହଉ ମ୍ୟାଡ଼ାମ୍ ଗୁରୁବାର ଦିନ ଗଲେ ଆପଣଙ୍କୁ ଫୋନ୍ କରିକି ଯିବି ହଁ ହଁ ହଉ